ପରିଦର୍ଶନ କରିବାକୁ ମୋର କିଛି ପ୍ରିୟ ସ୍ଥାନ ଗୁଡ଼ିକ ହେଲା ନନ୍ଦନକାନନ ବୁଦ୍ଧଖୋଲ ଭିତରକନିକା ଜୟଦେବ ବାଟିକା ଉଦ୍ୟାନ ଏସବୁ ଏଥିପାଇଁ ମୋତେ ପସନ୍ଦ କାରଣ ଆଜିକାଲି ପଶୁପକ୍ଷୀଙ୍କୁ ଆମେ ପ୍ରାୟତଃ ଲୋପ ପାଇଗଲାଣି ଆମେ ଦେଖିପାରୁନୁ ତେଣୁ ନନ୍ଦନକାନନ ଏଥିପାଇଁ ମତେ ବହୁତ ପସନ୍ଦ କାରଣ ସେହିଠିକୁ ଯାଇକି ବିଭିନ୍ନ ପଶୁପକ୍ଷୀ ଦେଖିପାରୁଛୁ ସରୀସୃପ ଦେଖିପାରୁଛୁ

ବହୁ ପକ୍ଷୀଗୁଡ଼ାକ ସେହି ଜାଗାରେ ଅଛନ୍ତି ତ ବିଭିନ୍ନ ପକ୍ଷୀଗୁଡ଼ାକ ବି ରହୁଛନ୍ତି ସେଉଠୁ ଯେଉଁଟାକି ଦେଖିବାକୁ ବହୁତ ଭଲ ଲାଗେ ଆଉ ତାହାର ପରିବେଶ ବି ବହୁତ ଭଲ ଆଉ ଜୟଦେବ ବାଟିକା ତ ଆପଣ ଜାଣିଛନ୍ତି ଭୁବନେଶ୍ୱରର ଅ ସବୁଠୁ ଭଲ ଉଦ୍ୟାନ ସେହିଟା ସେଥିପାଇଁ ସେହିଠି ବି ଭଲ ଡିଜାଇନ ହୋଇଥାଏ ବହୁତ ଭଲ ଲାଗେ ସେହି ଉଦ୍ୟାନରେ ବୁଲିବାକୁ କିଛି ମୁହୂର୍ତ୍ତ ବିତାଇବା ପାଇଁ ଯେଉଁଥିରେ କି ନିଜକୁ ଭଲ ଲାଗେ ସେଥିପାଇଁ ମୋତେ ଏହି ଏହି ଜାଗାଗୁଡ଼ିକ ବହୁତ ଭଲ ଲାଗେ